ଏବେ ବୌଦ୍ଧ୍ର ତାପମାତ୍ରା ବହୁତ୍ ଗରମ୍ ଅଛେ ପଞ୍ଚ୍ଚାଳିଶ୍ ଉପ୍ରେ ଥିବା ଆଉ ଯେନ୍ ପ୍ରକାର୍ ଗରମ୍ ହଉଚେ ତାର୍ମାନେ ସହି ନାଇଁ ହେବାର୍ ବହୁତ୍ ଗରମ୍ ବି ହଉଛେ କାଇଁ ଲାଗି ବେଲେ ଆଗର୍ ଆଗର୍ ଥର ଯେନ୍ ବର୍ଷାଟା ହେଇଥିଲା ସେ ବର୍ଷା ଠିକ୍ରେ ନାଇଁ ହେଲା ବର୍ଷା କମ୍ କମ୍ ହେଲା ଲାଷ୍ଟ୍ ବେଲ୍କେ ବର୍ଷା ପୁରା ଛାଡ଼ିଗଲା ପୁରା ସେଦିନ୍ ଠାନୁ ବର୍ଷା ଛାଡ଼ିଚେ ଯେ ଏବେ ଖରାଦିନ୍ ତକ୍ ତାର୍ ମାନେ ଗ୍ରୀଷ୍ମ ଦିନ୍ ତକ୍ ନାଇଁ ହେବାର୍ ମଝିରେ ମଝିରେ ବର୍ଷା ବର୍ଷିଟେ ହଉଥିଲେ ଗରମ୍ ନାଇଁ ଲାଗ୍ତା ବେଲେ ଗରମ୍ ଇ ଯେନ୍ ବର୍ଷା ପାଣି ନାଇଁ ହେବାର୍ ଗରମ୍ ଲାଗୁଛେ ଆର୍ ଶିତଦିନେ ଗରମ୍ ଯେନ୍ତା ତୁଡେ ଗରମ୍ ହଉଛେ ସେନ୍ତା ତୁଡେ ପାନି ବି ସୁଖୁ ଶୁଖୁଚେ ପାନୀୟଜଳ ବି ଅସୁବିଧା ହଉଚେ ତାପମାତ୍ରା ବି ବଢ଼ୁଚେ ପାନି ନାଇଁଥିଲେ ତ ବାଧ୍ୟ ଆଉ ତାପମାତ୍ରା ବଢ଼୍ବା ଆର୍ ଗରମ୍ ଲାଗି ରହି ନାଇଁ ହେବାର୍ ତାର୍ ପରେ ଥଣ୍ଡା ଶୀତ ଗରମ୍ ଗରମ୍ ଜେନ୍ତା ହଉଚେ ଥଣ୍ଡା ହେଲେ କାଣା ହେବା ବା ଥଣ୍ଡାବି କମିଯିବା ବର୍ଷା ନାଇଁ ହେଲେ ତ ଅଟ୍ମେଟିକ୍ କମ୍ବା ଜଳବାୟୁ ଆର୍ କେନେ ଠିକ୍ ରହେବା ବେଲେ ତାପମାତ୍ରା ହିଟ୍ ହଉଚେ ବହୁତ୍ ଗରମ୍ ହଉଚେ ଆଉ କାଣା